ହଁ ମୁଁ ମାଲକାନଗିରି କଲେଜରୁ କହୁଥିଲି ଆଚ୍ଛା ଆପଣ ଫୋଟ କାଢ଼ି ପାରିବେ କି ମାନେ ଅଛନ୍ତି ପ୍ରାୟ ଆମର ଷାଠିଏ ସତୁରି ପିଲାଙ୍କର ଫୋଟ ଫୋଟ କ୍ଲିୟର୍ କରିପାରିବେ ତ ଦେଖନ୍ତୁ ସେ କଲେଜ ଆପ୍ଲିକେସନ୍ ପାଇଁ ଆଉ ପିଲାଙ୍କର ଆଇକାର୍ଡ଼ରେ ବି ଫୋଟ ଲାଗିବ ଆଚ୍ଛା ହେଉ ଭଲ କଥା ହୁଁ ହୁଁ ଫୋଟ ହେଉ ହେଉ ଠିକ ଅଛି ଭଲ କଥା ଆଉ ଆମର ଅଛନ୍ତି ପନ୍ଦର ସରି ମାନେ ଷାଠିଏ ସତୁରି ପିଲା ଆମର ଫୋଟ କାଢ଼ିବେ ତ ପାସ୍ପୋର୍ଟ ସାଇଜ ହଁ ହଁ ହଁ ପାସ୍ପୋର୍ଟ ସାଇଜ ଫୋଟ କ୍ଲିୟର ହେବାର ଅଛି କାହିଁକିନା ଆଇକାର୍ଡ଼ରେ ଲାଗିବ ତାଙ୍କର ସବୁ ଡକ୍ୟୁମେଣ୍ଟ ଟେଷ୍ଟ କରା ହେବ ତ ଦ ଆପଣ କାଲି ଆସିପାରିବେ କି ନାଇଁ ଆଉ ଏତେ ପିଲା କେମିତି ଯିବୁ ଆଜ୍ଞା ଆପଣଙ୍କୁ ଆସିବାର ଅଛି ତେଲ ଖର୍ଚ୍ଚ ଆମେ ଦେଇ ଦେବୁ ତେଲ ଖର୍ଚ୍ଚ ଦେଇଦେବୁ ମାନେ ଜଣଙ୍କୁ ମାନେ ଆଠ ପିସ୍ ଦରକାର ଆଠ ପିସ୍ ତ କରୁଛନ୍ତି ନା ସମସ୍ତେ ତ କେତେ ପଡ଼ିବ ମାନେ ହୁଁ ଠିକ ଅଛି ତ ସତୁରି ଅସି ଜଣ ହେବ ପିଲା କେତେବେଳେ ଆସି ପାରିବେ ଉଁ ହୁଁ ହେଲେ ଜଣେ ଆସିବେ ଜଣେ ଏତେ ପିଲାଙ୍କର କରିପାରିବେ ଆପଣ ହୁଁ କାହିଁକିନା ମାନେ କଲେଜ ବି ତ ଆମର ସନ୍ଧ୍ୟା ଯାଏ ରହିବନି ନା ଚାରିଟା ପରେ ବନ୍ଦ ହେଇଯିବ ତ ଜଲ୍ଦି ଜଲ୍ଦି ହଁ ପିଲାମାନେ ବି ଆମର ଅଛନ୍ତି ଏଇଠି ସବୁ ହଷ୍ଟେଲରେ ରହୁଛନ୍ତି ତ ବାହାରେ କାହିଁକି ଯିବେ ମୁଁ ତ ଜାଣିଛି ଆପଣଙ୍କୁ ଚିହ୍ନା ବୋଲି ଫୋନ୍ ଲଗେଇଲି ଆଉ ଚାରିଟା ଚାରିଟାରେ ହେବନି ଚାରିଟାରେ ତ କଲେଜ ଆମର ମାନେ କଲେଜ କାମ କିଛି ହେଇପାରିବନି ତୁମେ ଯଦି ମାନେ କାଲି ଯିବ ଫୋଟ କାଢ଼ିବ ନେକ୍ସଟ ଦିନ ତା'ପର ଦିନ ଫୋଟ ଆମର ଦଶଟା ଏଗାରଟା ଭିତରେ ଦେଲେ ହେଇଯିବ କାମ ଦୁଇ ତିନି ଜଣ ପିଲା ଧରିଛ କାମ କରିବା ପାଇଁ ଟିକିଏ ଚେଷ୍ଟା କର ତିନିଟା ଭିତରେ ବୋଲେ ବୁଝନ୍ତୁ ମାନେ ଷାଠିଏ ସତୁରି ପିଲା ତିନିଟା ଭିତରେ କଲେ ଆମର ବି ମାନେ ଅଫିସିଆଲ କାମ ଅଛି ନା ତ ଟିକିଏ ଜଲ୍ଦି ହେଲେ ଭଲ ହେଇଥାନ୍ତା ନହେଲେ ଅଲଗା କେଉଁଠି ବୁଝିବାକୁ ପଡ଼ିବ ଆଉ ହେଉ ଠିକ ଅଛି ତମକୁ ଟିଫିନ୍ ଖର୍ଚ୍ଚ ଦିଆହେବ ଆଉ କରିଦିଅ ଟିକିଏ ଚେଷ୍ଟା କର ଠିକ ଅଛି ତା'ହେଲେ ପିଲା ଧରିକି କାଲି ଦଶଟା ଭିତରେ ପଳେଇ ଆସ କଲେଜରେ ଓ କେ ହେଉ ହେଉ ରହିଲି ଠିକ ଅଛି ହଁ ହଁ ଆରେ ବାବୁ ସବୁ କାମରେ ତୁମର ଆଡ଼ଭାନ୍ସ ଦରକାର କି ଠିକ ଅଛି ଠିକ ଅଛି ଆଡ଼ଭାନ୍ସ ପାଆଁଶହ ଟଙ୍କା ପଠେଇଦେବି ତୁମ ଏଇ ନମ୍ବରରେ ଫୋନ୍ ପେ' ଅଛି ତ ଠିକ ଅଛି ହେଉ ରୁହ